ଆମର ଅଞ୍ଚଳରେ ଥିବା କିମ୍ବା ନିକଟରେ ଥିବା ପର୍ଯ୍ୟଟନସ୍ଥଳୀ କିଛି ବିଶେଷତଃ ହେଉଛି ଖାଦ୍ୟ ଆମେ ମାନେ ଭଲ ଖାଦ୍ୟ ଖାଉ ଭଲରେ ଚାଉଳ ରୁଟି ଗୁଡ଼ାକ ଖାଉ ଆହୁରି ରୁଟି ଚାଉଳ ଆମର ତ ଗୁଡ଼ାଏ ଲୋକ ରୁଟି ଖାଆନ୍ତି ଗୁଡ଼ାଏ ଲୋକ ଚାଉଳ ଖାଆନ୍ତି ଆଉ ମଧ୍ୟ କେତକ ପୋଷାକ ଇଏ କରନ୍ତି ପୋଷାକ କରନ୍ତି ଖାଦ୍ୟ ମଧ୍ୟ ପ୍ରସ୍ତୁତ କରନ୍ତି ସବୁ କିଛି ଖାଦ୍ୟ ଖାଇବା ଲୋକମାନ ଲୋକ ଖାଦ୍ୟ ସବୁବେଳେ ଇଏ କରନ୍ତି ପୋଷାକ ସବୁତ ସମ୍ବନ୍ଧୀୟ ଗୁଡ଼ାକ ଇଏ କରନ୍ତି ପୋଷାକ ବନ୍ଧେଇବା ପାଇଁ ଗୋଟେ ଗୋଟେ ଅଛି ସବୁ ଜାଗାରେ ଗୋଟେ ଗୋଟେ ଅଛି ସେଠାରେ ଥାଏ ତମର ମଧ୍ୟ ଗୋଟେ ଅଛି ଇଏ ଖାଦ୍ୟ ତ ସମସ୍ତେ କରନ୍ତି ଖାଦ୍ୟ ହୋଉଥିବା ସମସ୍ତେ କରନ୍ତି ପୋଷାକ ମଧ୍ୟ ସମସ୍ତେ ପିନ୍ଧନ୍ତି ଇଏ କରନ୍ତି ଖାଦ୍ୟ ମଧ୍ୟ ଭଲ ଲାଗେ ସମସ୍ତଙ୍କ ଖାଇବାକୁ ଚାଉଳ ରୁଟିି ସବୁ ତ ଖାଆନ୍ତି ଆରି ପୋଷାକ ପତ୍ର ତ ନଥିବ ସମସ୍ତେ ବିନା ପୋଷାକରେ ତ କେହି ବୁଲେନି ସମସ୍ତେ ପୋଷାକ ପିନ୍ଧିକି ବୁଲନ୍ତି ପୋଷାକ ସମସ୍ତଙ୍କର ପ୍ରିୟ ଜିନିଷଟା ଗୋଟେ ବ୍ୟବହାର ଯେମିତିକି ଆମର ଜାତୀୟ ଖାଦ୍ୟ ଆମର ଜାତୀୟ ଖାଦ୍ୟ ଚାଉଳ ସମସ୍ତେ ଚାଉଳ ପ୍ରଦାନ କରନ୍ତି ଇଏ କରନ୍ତି ଚାଉଳକୁ କିଏ ନ ଖାଇବାକୁ ସମସ୍ତେ ଖାଆନ୍ତି ଚାଉଳ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି ସମସ୍ତେ ଖାଦ୍ୟ ପିନ୍ଧିବା ପାଇଁ ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି ପୋଷାକ ସମସ୍ତେ ପିନ୍ଧନ୍ତି ସବୁ ଇଏ କରନ୍ତି ଆଜିକାଲି ଆଉ କିଏ ଖାଦ୍ୟ ତ ସବୁ ସବୁ ଏରିଆରେ ସାରା ପ୍ରତି ଲୋକ ଖାଦ୍ୟ ଖାଆନ୍ତି ରୁଟି ଖାଦ୍ୟ ରୁଟି ଚାଉଳ ଏଗୁଡ଼ାକ ତ ସମସ୍ତେ ଖାଉଛନ୍ତି ପୋଷାକ ମଧ୍ୟ ସମସ୍ତେ ଅଲ୍ ଇଣ୍ଡିଆର ଲୋକ ସମସ୍ତେ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ବିନା ପୋଷାକରେ କେହି ଏତେ ବୁଲେନି ବଜାତ କରନ୍ତି ସମସ୍ତେ ପୋଷାକ ପିନ୍ଧିବା ପାଇଁ ସମସ୍ତଙ୍କୁ ଭଲ ଲାଗେ ସମସ୍ତେ ପୋଷାକ ପିନ୍ଧନ୍ତି ସବୁବେଳେ ତ ଏନି ଟାଇମ୍ ପୋଷାକ ନିହାତି ଦରକାର ନା ସେଥିପାଇଁ ପୋଷାକର ଇଏ ଗୋଟେ ତୁଳନୀୟ ରହିଛି କିଏ ବିଭିନ୍ନ ପୋଷାକରେ ରହନ୍ତି ସମସ୍ତେ ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି ସମସ୍ତେ ଅଛନ୍ତି ଯେ କ'ଣ ପାଇଁ ପସନ୍ଦ କିଏ ପୋଷାକ ପାଇଁ ଆଉ ରହିଲା ରୁଟି ଏଗୁଡ଼ାକ ଖାଦ୍ୟ ଖାଇବା ପାଇଁ ବି ସମସ୍ତେ ଭଲ ପାାଆନ୍ତି ବିନା ଖାଦ୍ୟରେ ତ କିଏ ବଞ୍ଚି ପାରେନି ସେଥିପାଇଁ ଖାଦ୍ୟ ଖାଇବା ନିହାତି ଦରକାର ସେଥିପାଇଁ ତ ଆମ ଏରିୟାରେ ସବୁ ଅଲ୍ ଇଣ୍ଡିଆର ଲୋକ ଧାନ ଚାଷ କରନ୍ତି ଖାଦ୍ୟ ପାଇଁ ବୋଲି ସିନା ଧାନ ମହୁ ମହୁ ଏଗୁଡ଼ାକତ ରୁଟିରେ ପ୍ରୟୋଗ ହୁଏ ଧାନ ସହିତ ଖାଦ୍ୟ ଖାଇବା ନିହାତି ଦରକାର ରୁଟି ଦୋକାନ ମତେ ଭଲ ଲାଗେ ଖାଇବା ଯେହେତୁ ସବୁ ଆମର ଫେବରାଇଟ୍ ଆମର ଜାତୀୟ ଖାଦ୍ୟ ବୋଲି କହୁ ଚାଉଳ ସମସ୍ତେ ଖାଦ୍ୟ ଖାଆନ୍ତି ଆଉ ଭଲ ଗୁଡ଼ାକ ପୋଷାକ ମଧ୍ୟ ପିନ୍ଧିବାକୁ ପସନ୍ଦ କରନ୍ତି ଭଲ ଭଲ ଯେକୌଣସି ପର୍ବପର୍ବାଣି ହଉ କ'ଣ ଜିନିଷ ହଉ ନୂଆ ନୂଆ ପୋଷାକ ପିନ୍ଧନ୍ତି ପୋଷାକ ଏଇ ବୀବରଣି କରନ୍ତି ସମସ୍ତେ ଭଲ ଲାଗେ ପିନ୍ଧିବାକୁ